ହ୍ୟାଲୋ କେନ୍କେ ଲାଗିଛେ ଡ଼େଲିଭରି ଭାଇ କେ ଲାଗିଛେ କେଁ ଆରୁ ମୁଇଁ ତ ବାଲିପଡ଼ା କରିଥିଲି ଆରୁ ଭାନ୍ପୁର୍ କେ ଲାଗିଛେ କେଁ ତ ଜଲ୍ଦି ଆସ ଆରୁ ମୁଇଁ ଯିବାର୍ ଅଛେ ବାଲିପଡ଼ା କେ ଲଗେଇଥିଲି ତ ଭାନ୍ପୁର୍ କେ କେନ୍ତାକରି ଲାଗ୍ଲା ଆରୁ ଭାନ୍ପୁର୍ କେ ଖଏବାର୍ କେ ଆସିଥିଲି ତ ଖାଏବାର୍ କେ ବି ନି ମିଲବାର୍ ତ କେନ୍କେ ଯିମି ଆର୍ ବାଲିପଡ଼ା ଯିମି ବାଲିପଡ଼ା ନେ ବାଲିପଡ଼ା ଗଲି ବାଲିପଡ଼ା ନେ ବି ନି ମିଲ୍ବାର୍ ତ ନର୍ଲା ଯିମି କେଁ ନର୍ଲା ଗଲେ ବେଶି ଦୁର୍ ନର୍ଲା ନର୍ଲା କେ ଆନିଦେବ ତ ନର୍ଲା ନୁ ମୁଇଁ ଆନିକିନା ଆଏଁମି ଭାନ୍ପୁର୍ କେ ଭାନ୍ପୁର୍ ନେ ବସିଛେଁ ମୁଇଁ ମକେ ଭାନ୍ପୁର୍ କେ ଆନିଦେବ ନର୍ଲା ନେ ବସିଛେଁ ଭାନ୍ପୁର୍ କେ ଆନିଦେବ ତ ଜଲ୍ଦି ଆସ ନିହେଲେ କେନ୍ତା କର୍ମି